ହଁ ଜଳ ପ୍ରଦୂଷଣ ହେବା ଯୋଗୁଁ ଆମର ମାଛମାନେ ମରିଯାଉଛନ୍ତି ଆମେ ମାଛ ଯେତିକି ମାତ୍ରା ଧରୁଥିଲୁ ତାଠାରୁ କମ ଧରା ହେଉଛି ମାଛ ଧରିବା ପାଇଁ ଗୋଟିଏ ଭଲ ପରିବେଶ ଯେମିତି ଆମର ପୋଖରୀ ହେଉ ଆମର ନଦୀ ହେଉ ତା'ଦେହରେ ଯେଉଁ ଡ୍ରେନମାନଙ୍କରେ ଆଜିକାଲି ଖରାପ ଜଳ ଯାଇକି ନଦୀମାନଙ୍କରେ ମିଶୁଛି ପୋଖରୀମାନଙ୍କରେ ମିଶୁଛି ମାଛ ଆଉ ବଞ୍ଚୁନାହାନ୍ତି ମରିଯାଉଛନ୍ତି ଆଉ ସିଏ ଅପରିଷ୍କାର ଜିନିଷ ଖାଇକି ସିଏ ମାଛକୁ ମଧ୍ୟ ଲୋକ ବି କେହି ଖାଇବାକୁ ଯଦି ଯେଉଁ ବଞ୍ଚିଛନ୍ତି ଯାହାକୁ ତୁମେ ଧରିକି ଆଣ କେହି ଖାଇବାକୁ ତାକୁ ପସନ୍ଦ କରୁନାହାନ୍ତି ବିଗତ ବର୍ଷମାନଙ୍କରେ ବହୁତ ପରିବର୍ତ୍ତନ ହୋଇଛି ଆଗକାଳରେ କ'ଣ ଏତେ ଅପରିଷ୍କାର ଆଉ ନାଳର ଜଳ ଯାଇକି ମିଶୁଥିଲା କି ପୋଖରୀ ଭିତରେ କିନ୍ତୁ ଏବେ ସେ ଗୁଡ଼ାକ ମିଶିକି ପୁରା ବହୁତ ପ୍ରଦୂଷଣ ହୋଇଗଲାଣି ଜଳବାୟୁ